ଆମ ବଗିଚାରେ ଯେକୌଣସି ଫସଲ ଲଗେଇଥିବା ଦେଶୀଗୁଡ଼ିକ ବହୁତ ଭଲଲାଗେ ଟେଷ୍ଟ ଲାଗେ କାରଣ ଦେଶୀ ଗୁଡ଼ାକ ମୁଁ କୌଣସି ସାର ପକାଏ ନାହିଁ ସେଗୁଡ଼ିକ ଗୋବର ଏବଂ ସବୁ ଏଗୁଡ଼ାକ ପକାଇ ମୁଁ ଦେଶୀ ପନିପରିବାକୁ ବହୁତ ଭଲପାଏ ଆଜି ଆଜିକାଲି ହାଇବ୍ରିଡ଼ ଯେତିକ ଯାହା ଆଣିବା ଆମେ ସବୁ ସାର ମାଧ୍ୟମରେ କୌଣସି ଖାଦ୍ୟ ରାନ୍ଧିଲେ ସେଗୁଡ଼ାକ ଟେଷ୍ଟ ଲାଗେନି ଆଉ ଦେଶୀ ଗୁଡ଼ାକ ଯେତେ ଆମେ ବାରିପଟେ ମୁଁ ଲଗେଇ ଦେଶୀ ପନିପରିବା ଯେଗୁଡ଼ାକ ଯାହା ପନିପରିବା ଯାହା ଖାଏ ସେଗୁଡ଼ାକ ବହୁତ ଟେଷ୍ଟ ଲାଗେ କିନ୍ତୁ ଓ ହାଇବ୍ରିଡ଼ ଜିନିଷ ଯାକ ଆମକୁ ସ୍ୱାଦ ଲାଗେ ନାହିଁ ଆଉ ଏବଂ ସେଗୁଡ଼ାକ ଶରୀର ପାଇଁ ବହୁତ କ୍ଷତିକାରକ ଦେଶୀ ଗୁଡ଼ାକ କ'ଣ ଆମେ ନିଜେ ଲଗେଇଥିବା ଗାଈ ଗୋବର ଗୁଡ଼ିକରେ ସେ ଫସଲ ଲଗେଇବା ସେଗୁଡ଼ାର ଟେଷ୍ଟ ଅଧିକ ଏବଂ ଆମ ଶରୀର ବି ସେ ଖାଇବା ଦ୍ୱାରା ବହୁତ ଭଲ ରୁହେ